ହେଲୋ ହଁ ହଁ କ'ଣ କହୁଥିଲ ହଁ ଏବେ ଏଇ ଓଡ଼ିଶା ଭିତରେ କରୁଛି ଯେ ସେମିତି ବେଶି କିଛି ଚାଲୁନି ଆଉ ଭାବୁଛି ବାହାରକୁ ଯିବି ବୋଲି ସେଇଆଡ଼େ ବାହାରେ କରିବାକୁ ଯେ କୋଉଠି ଟିକିଏ ସୁବିଧା ହେବ ସେଇଟା ତୁମକୁ ପଚାରିବି ବୋଲି ସେଥିପାଇଁ କହୁଥିଲି କୋଉଠି ହେବ ସୁରଟରେ ହେବ ନା କଲିକତାରେ ହେବ ନା କୋଉଠି ହେବ ସେଇଟା ଟିକେ ଭଲ ତୁମେ ଜାଣିଥିବ ତ ତୁମେ ଟିକେ କହିଲେ ମୁଁ ସେଇଠି ଷ୍ଟଲଟା ପକାନ୍ତି ନା ନା ଏଠି ବେପାରଟା ହେଉନି ଆଉ ମୁଁ ଆଣିଛି ଯୋଉ ଲୋନ୍ ଫୋନ ଆଣିକି ଯୋଉ କରିଛି ମୋତେ ସେଇ ଶୁଝିପାରୁନି କିସ୍ତି ବି ଶୁଝିପାରୁନି ମୋର କିଛି ବି ଲାଭ ହେଉନି ଏଠି ଭାବୁଛି ବାହାରକୁ ଯିବିହେରି ଏଇ ସବୁ ଜିନିଷ କପଡ଼ାପତ୍ର ଅନ୍ୟାନ୍ୟ ଜିନିଷ ଚପଲ ଫପଲ ସେ ହାତବୁଣା ଜିନିଷ ସବୁ ଭେରାଇଟିର ରଖିଛି ଆଉ ଆଉ ତୁମେ କ'ଣ କହୁଛ ଆଉ କୋଉଠି କଲେ ସୁବିଧା ହେବ ଟିକେ କହିଲ ସେଠି କଲେ ହେବ ହଁ ହଁ ଓହୋ ଆଉ ତୁମର ସେଠି କିଏ ଚିହ୍ନା ଅଛନ୍ତି କି ହଁ ମୁଁ ସେଇ ଦେଖିିବା ମୁଁ ଟିକେ ପଇସା ପତ୍ର ଯୋଗାଡ଼ କରିକି ଯିବି ଆଉ ତୁମେ ଟିକିଏ ମୋତେ ସେଇଠି ଟିକେ ତାଙ୍କ ସହିତ ଟିକେ କଥା କରେଇଦେବ ଟିକଏ ମୋତେ ଚିହ୍ନାଚିହ୍ନି କରେଇ ଦେବ ତାପରେ ମୁଁ ସେଇଠି କରିବି ହଁ ହଉ ହଉ ସେଇଆା ଦେଖିବା କରିବି ଆଉ ଆଉ କ'ଣ କ'ଣ ବେପାର କଲେ ହେବ ସୁବିଧା ଟିକେ କହିଲ ସେଇଠି ହଁ ହଁ ହଁ ହଁ ହଁ ହଁ ଆ